ଆଗରୁ ତ ଆଜ୍ଞା ଆମର ଏତେ ଇସ୍କୁଲ୍ଫିସ୍କୁଲ୍ ନଥିଲା ଏବେ କିନ୍ତୁ ଧୀରେ ଧୀରେ ଗର୍ମେଣ୍ଟ୍ ଆସିବାରୁ ଯାହାହେଉ ଚେଞ୍ଜ୍ ହେଇକି ଇସ୍କୁଲ୍ ବହୁତ କିଛି ହେଲାଣି କେଉଁଝର ଜିଲ୍ଲାରେ ବି ଏତେ ନଥିଲା ଯଦି ଗୋଟିଏ ଇସ୍କୁଲ୍ ଥିଲା ସେଠି ପାଞ୍ଚଟା କ୍ଲାସ୍ ହେଲେ ଦୁଇ ଜଣ ଟିଚର୍ ରହୁଥିଲେ ଆଉ ତାପରେ ଧୀରେ ଧୀରେ ବଦଳିଗଲା ସବୁ ତାପରେ ଏନା ଫାଇଭ୍ ଟି ଇସ୍କୁଲ୍ ଖୋଲିଦେଲେ ଯେଉଁ ଆଦିବାସୀ ହରିଜନ ସେପିଲା ପାଠପଢ଼ି ପାରୁନଥିଲେ ସିଏ ଠିକ୍ ସମୟରେ ବି ସ୍କୁଲ୍ ଯାଉଛନ୍ତି ତାଙ୍କ ପାଇଁ ଅଲଗା ଇସ୍କୁଲ୍ ହେଇଛି ମାଗଣାରେ ପଢ଼ୁଛନ୍ତି ଆଉ ଆଉ କଣ କ ଏତିକି ତାପରେ ହେଉଛି ଆମର ଯେଉଁ ପିଲା ପଢ଼ୁଛନ୍ତି ସିଏ ବି ଭଲ ଯଦି ଇସ୍କୁଲ୍ ନଯାଇକିବି କମ୍ପୁଟର୍ କ୍ଲାସ୍ ଖୋଲା ହୋଇଛି ବି କମ୍ପୁଟର୍ କ୍ଲାସ୍ ସେ କ୍ଲାସ୍ କରିକିବି ପୁଣି ଯାଇଁକି ଇସ୍କୁଲ୍ରେ ପାଠପଢ଼ି ପାରୁଛନ୍ତି ସବୁକିଛି ତାଙ୍କରି ସହାୟତା ସବୁପାଇଁ ହୋଇଛି